ସଂସ୍କୃତ ଓ ଇଂରାଜୀ ପରି ଅନ୍ୟ ଭାଷା ଅନ୍ୟ ଭାଷା ଓଡ଼ିଶା ଓଡ଼ିଶା ଓଡ଼ିଆ ଓଡ଼ିଆ ଭାଷା ଦ୍ଵାରା ଓଡ଼ିଆ ଭାଷା ଦ୍ଵାରା ପ୍ରଭାବିତ ହେଉଛି ଆଉ ସଂସ୍କୃତ ଲୋକ ଯେତେବେଳେ ଓଡ଼ିଶାକୁ ଆସୁଛନ୍ତି ସେ ଓଡ଼ିଆ ଭାଷାକୁ ବହୁତ ବହୁତ ଭଲ ପାଉଛନ୍ତି ଆଉ ଓଡ଼ିଆ ଭାଷାକୁ ବହୁତ୍ ପ୍ରାଧାନ୍ୟ ମଧ୍ୟ ଦେଉଛନ୍ତି